ହଁ ହଁ ହ୍ୟାଲୋ ହଁ ବରା ପିଆଜି ଦୋକାନଟେ କରା ହେଇଛି ଯେ ଆଉ କିଛି ସେଲିଂ ହଉନି ସବୁ ରେଟ୍ କ'ଣ ଆଉ ଲୋକେ କହୁଛନ୍ତି କଲେ ହେଲେ ବେପାର ଭାରୀ ଭଲ କଲେ ଚାଲିବନି ଆଉ ଆପଣଙ୍କର ରହିବା ସୁବିଧା ଅଛି ଭଲ ଲୋକ ବନ୍ଦୋବସ୍ତ କଲେ ଟିକେ ଭଲ ହୁଅନ୍ତା

ହୁଁ

ବରା ପିଆଜି ପୁରୀ ଆଉ ଉପମା ଏ ସବୁ ଜିନିଷ ବନା ହେଉଛି ଭଲ ଜିନିଷ ହଁ

ହଉ ଆପଣ ଟିକେ ରହିବା ଚିହ୍ନା ପରିଚୟ ଟିକେ ଆପଣଙ୍କୁ

ଆପଣଙ୍କୁ ଟିକେ ରହିବା ପାଇଁ ଭଲ ଚିହ୍ନା ଲୋକ ରଖିକିରି ଭଲ

ଆପଣଙ୍କର ଚିହ୍ନା ପରିଚୟ କିଏ ଥିବେ ଭଲ ଲୋକ କେମିତି ଅଛନ୍ତି ଟିକେ ପଚାରିଲେ ଭଲ ହୁଅନ୍ତା

ହୁଁ ହୁଁ ହଉ ରହିଲି ସାର୍ ହୁଁ